ହ୍ୟାଲୋ ଜଗନ୍ନାଥ ଟ୍ରାଭେଲର୍ସ କହୁଛନ୍ତି ମୁଁ ବେବି ବେହେରା କହୁଛି ମୋର ଯିବାର ଅଛି ଜଟଣୀରୁ ବରମୁଣ୍ଡା ବରମୁଣ୍ଡା ଯାଏଁ ମୋତେ ଛାଡ଼ିବେ ବୁଝିଲ ବରମୁଣ୍ଡାରେ ଛାଡ଼ିଲା ପରେ ମୋତେ ସେଇଠୁ ଆଉ ଲୋକାଲ ଗାଡ଼ି କିଛି ମିଳିବ କି ଅଟୋ ଫଟୋ ମିଳିବ ଯେମିତିକି ବରମୁଣ୍ଡାରୁ ମୁଁ ଯିବି ଲକ୍ଷ୍ମୀନାରାୟଣପୁର ସେ ଭିତରକୁ କିଛି ଗାଡ଼ି ମିଳିବ କି